ଆଜ୍ଞା ସନାତନ ବାବୁ କହୁଛନ୍ତି ଆପଣଙ୍କ ଦୋକାନରୁ ମୁଁ ଯେଉଁ ଜ୍ୟାକେଟ୍ଟା କିଣିଥିଲି ଶୀତ ଦିନ ପାଇଁ ବଢ଼ିଆ ଜ୍ୟାକେଟ୍ଟା ପଡ଼ିଛି ଯାହା ହଉ ଶୀତ ଦିନେ ଜ୍ୟାକେଟ୍ଟା ପିନ୍ଧିଲାରେ ପିନ୍ଧିଲା ବେଳକୁ ମୋ ଦେହରୁ ଝାଳ ବାହାରି ଆସୁଛିି ଏବଂ ସେ ଜ୍ୟାକେଟ୍ କମ୍ପାନୀକୁ ମଧ୍ୟ ଧନ୍ୟବାଦ ଆପଣଙ୍କୁ ମଧ୍ୟ ଧନ୍ୟବାଦ ଯାହା ହଉ କିି ସୁଲଭ ମୂଲ୍ୟରେ ସେ ଜ୍ୟାକେଟ୍ଟା ମୁଁ ଆପଣଙ୍କ ପାଖରୁ ପାଇଛିି ଏବଂ ମୁଁ ଆଉ କୌଣସି ଦୋକାନରୁ ବି ସେମିତି ଜ୍ୟାକେଟ୍ ମୁଁ ପାଇପାରିନଥାନ୍ତି ଏବଂ ସେ ଜ୍ୟାକେଟ୍ଟା କେଉଁ କମ୍ପାନୀର ଥିଲା ତ ସ୍ପାର୍କି ଯାହା ହଉ ସ୍ପାର୍କି କମ୍ପାନୀଟାକୁ ଧନ୍ୟବାଦ ଆପଣଙ୍କୁ ବି ଧନ୍ୟବାଦ ଯେକୌଣସି ଉପାୟରେ ସେ ଜ୍ୟାକେଟ୍ଟା ମୋର ପସନ୍ଦ ହେଇଛି ଯାହା ବିି ହଉ